ହ୍ୟାଲୋ ସାର୍ ନମସ୍କାର ଆଉ ଇଟା ସିଲା ହୋଟେଲ୍କେ ଲାଗିଛେ କେଁ ହଁ ସାର୍ ମୋର୍ କିଛି ଟିକେ ମଗାବାର୍ ଥିଲା ତ ବଏଲେ ଆଜି କାଣା କାଣା ନୂଆ ନୂଆ ଆଇଟମ୍ ହେଇଚେ ହଁ ଆଉ ତାର୍ ରେଟ୍ ପତର୍ ଟିକେ କୁହନ୍ ପାର୍ସଲ୍ ଆସ୍ବା ତ ହଉ ହଉ ଏ କାଣା କାଣା ଦେବେ ତିନେ ଟିକେ କହୁନ୍ ହଁ ହଁ ଆଚ୍ଛା କିଏ କହେବା ଆଚ୍ଛା ପିଲା ଆସଲେ ଯାଇ କହେବା ଆଚ୍ଛା ଆଚ୍ଛା ତଥାପି କାଣା ଟିକେ କହୁନ୍ ତ କାଣା ସେନ ଅଛେ ଯେ ଟିକେ ଶୁନ୍ମା ଆଚ୍ଛା ହଉ ହଁ ହଁ ଆରୁ ଆର୍ କାଣା ସ୍ପେଶାଲ୍ ଜିନିଷ୍ କାଣା ଅଛେ କହୁନ୍ ଆଜିର୍ଟା ଭଲ୍ ଭଲ୍ ଜିନିଷ୍ ଯେନ୍ତା ଭଲ୍ ଲାଗ୍ବା ଟୁଣ୍କେ ଟିକେ ରୁଚିିକର୍ ଲାଗ୍ବା ଆଜ୍ଞା ଯେନ୍ତା ଅଛେ ହେଟା ଟିକେ କହେବେ ହଁ ଠିକ୍ ଅଛେ ଆଜ୍ଞା କେତେ ଟାଇମ୍ ଲାଗ୍ବା ହଁ ଟିକେ ଜଲ୍ଦି ପଠାତେ ବଲେ ଭଲ୍ ହେତା କାଁ କରି ବଲେ ଟିକେ ଜଲ୍ଦି ଖାଇ ପିଇ କରି ଆମର୍ ଶୁଇବାର୍ ଅଛେ କିିନି ହଏ ହଏ ହଏ ଖାଦ୍ୟ ତମର ହୋଟେଲ୍ର ଖାଦ୍ୟକେ ଟିକେ ଭୁଲିିନି ହୁଏ ଆଜ୍ଞା ହଁ ଟିକେ ଭଲ୍ କରି ପଠାବେ ହଁ ହଉ ଡାକ୍ ଦଉନ୍ ଡାକ୍ ଦଉନ୍ ଡାକିକିରି ଟିକେ ମତେ କେତେ ଟଙ୍କା ପଡ଼ୁଚେ କାଣା ଟିକେ ତାର୍ ଦେଖିକରି କହେବେ ଜିନିଷ୍ କେନ୍ ଜିନିଷ୍ କେତେ ଟଙ୍କା ପଡ଼୍ବା କେନ୍ଟା କାଣା ହେବା ସ୍ପେଶାଲ୍ ଜିନିଷ୍ କେତେ ଟିକେ କମ୍ ଜିନିଷ୍ କେତେ ଟିକେ କହେବେ ସାର୍ ହଁ ଏଁ ଆଚ୍ଛା ବିରିୟାନୀ କାଏଁ ରେଟ୍ ପଡ଼ୁଚେ ପିଜା ଚିକେନ୍ ଚଁଚ ଚିକେନ୍ ଶାଗ୍ବାଲା ବମ୍ବେବାଲା କାଶ୍ମୀର୍ ବାଲା ଅଛେ ବେଲେ ଘାଏକେ କାଣା କାଣା ନୂଆ ଆଇଟମ୍ ହଁ ଡ଼ାଲ୍ ଫ୍ରାଏ କେତେ ପଡ଼ୁଛେ ପାପଡ଼୍ ଅଣ୍ଡା ଫ୍ରାଏ

ଟିକେ ଜଲ୍ଦି ପଠନ୍ ଆଜ୍ଞା କାଏଁ କରି ବଲେ ଆମେ ଦିଇ ଚାର୍ଟା ପିଲା ଅଛୁ ତ ଟିକେ ଗେଷ୍ଟ୍ ଆସିଚନ୍ ଆରୁ ତାହାକୁ ଟିକେ ଜଲ୍ଦି ଖାଇକିରି ଦେବାର୍କେ ତେ ଗଲେ ଯାଇ ଚଲେ କିିନି ହଉ ଜଲ୍ଦି ଏ ଆଜ୍ଞା ଠିକ୍ ଅଛି ସାର୍ ମୁଇଁ ରଖୁଚେଁ ଟିକେ ଜଲ୍ଦି ପଠାବେ